ସରକାରଙ୍କ ଦ୍ୱାରା ସବୁ ପ୍ରକାର ସ୍ୱାସ୍ଥ୍ୟ ସେବାର କ୍ଷେତ୍ରରେ ସବୁ ପ୍ରକାର ସହଯୋଗ କରୁଛନ୍ତି କିନ୍ତୁ ନକଲି ଡକ୍ଟର୍ ଦୁର୍ନୀତି ଲୋକମାନେ ପଇସା ଖାଇଦେଉଛନ୍ତି ପେସେଣ୍ଟର ଆଉ ଭଲ କରୁନାହାନ୍ତି ନକଲି ଡକ୍ଟରମାନେ ଇଞ୍ଜେକ୍ସନ୍ ଔଷଧ ଭୁଲ୍ ଦେଇକି ରୋଗ ରୋଗୀମାନଙ୍କୁ ନେଇକି ହଇରାଣ କରୁଛନ୍ତି ତାହା ଯୋଗୁଁ ଲୋକ ମରୁଛନ୍ତି ଆଉ ସମାନ ଟାଇମ୍ରେ ଚିକିତ୍ସକମାନେ ଲାଗି ରୋଗୀ ବି ବ ବେମାର ହୋଇ ମରିଯାଉଛି ସେଥିପାଇଁ ନେଇକି ସରକାର ସବୁ ଯୋଗାଇ ଦେଉଛି କିନ୍ତୁ ଲୋକମାନେ ଦୁର୍ନୀତି ଲୋକମାନେ ସବୁ ପଇସା ଖାଇକି ନେଇକି ଲୋକ ହଇରାଣ କରୁଛନ୍ତି ସେଥିପାଇଁ ନାହିଁ କି ଏହା ଯୋଗୁଁ ବହୁତ ଲୋକ ମରିଗଲେଣି ସେଥିପାଇଁ ନାହିଁ କିି ବହୁତ ପ୍ରକାର ନାହିଁକି ଲୋକମାନେ ଠିକ୍ ନାହିଁ ସବୁ ପ୍ରକାର ହଇରାଣ କରୁଛନ୍ତି ସବୁ ନକଲି ଡୁପ୍ଲିକେଟ୍ ପଇସା ହଇରାଣ କରୁଛନ୍ତି ସବୁ ତ ହଇରାଣ କରିଥାଉଛନ୍ତି